ଯୁବଗୋଷ୍ଠୀ ପାଇଁ ଏ ଦେଶରେ ବହୁତ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି ଆଉ ବହୁତ ଲୋକ ବି ଅସୁବିଧା ସମ୍ମୁଖୀନ ଗରିବ ଲୋକ ମଧ୍ୟମ ବର୍ଗର ଲୋକ ବି ହେଉଛନ୍ତି କେଉଁ ସରକାର କେଉଁ ନେତା କେଉଁ ପଞ୍ଜୀପତିି କହିଲେ ଶୁଣିବା ନୁହଁ ଖାଲି ଲୋକକୁ ଏଇଟା କରିବୁ ସେଇଟା କରବୁ ଏଗୁଡ଼ା ସବୁ ଭୁଆଁ ବୁଲିଚାଲିଛନ୍ତି ସରକାର ଆଉ ଏବେର ପରିସ୍ଥିତିରେ ଲୋକେ ଖାଲି କହୁଛନ୍ତି ପେପର୍ ମାଧ୍ୟମରେ ଦିନକୁ ଦିନ ବେକାରୀ ସମସ୍ୟା କମିଲାଣି ଲୋକ ଦରିଦ୍ରରୁ କମିଗଲେଣି କିଛି ନାହିଁ ଦିନକୁ ଦିନ ବଢ଼ିବାରେ ଲାଗିଛି ସବୁ କେରଳ ସୁରଟ ବାହାରି ସବୁ ଦାଦନ ଖଟିବାକୁ ଦିନକୁ ଦିନରେ ବଢ଼ି ଚାଲିଛି ଲୋକ ଖାଲି ଉଲ୍ଲା ବନେଇଲା ଭଳିଆ ଆଜି ରାସନ୍ କାର୍ଡ଼ରେ ହଜାରେ କାଲି ଗୋଟେ ବେ ଗୁଟେ ଉରାକ ଦେଇକିରି ସବୁ ଗାଉଁଳିଆ ମାଉସୀ ଭଉଣୀମାନଙ୍କୁ ଖାଲି ମିଛ ପ୍ରବଚନ କରି ଠକିବାରେ ଦିନକୁ ଦିନ ଦିନକୁ ଦିନ ଲାଗିବାରେ ସବୁ ଅଧିକ ହେଲାଣି କେଉଁ ନେତାରୁ ଧରିକିରି ତଳ ନେତାରୁ ଧରି ଉପର ପ୍ରାୟ ଏମଲ୍ ଆଉ ଚାଲିଛି ଏ ଚାଲିଛି ଆଉ ଓଡ଼ିଶାକୁ କୌଣସି କଳକାରଖାନା ଇସ୍ପାତ କାରାଖାନା କୌଣସି ବି ପ୍ଲାଷ୍ଟିକ୍ କାରାଖାନା ଆଉ କୌଣସି ବଡ଼ ବଡ଼ ଦେଶର ପୁଞ୍ଜି ଆଣିକିରି ଦେଶରେ କଳକାରଖାନା ନ ଢ଼ାଳିଲେ ଓଡ଼ିଶାର ବେକାର ସଂସ୍ଥା କେବେ ବି ଦୂର ହୋଇପାରିବ ନାହିଁ ଖାଲି ଟଙ୍କା ଲୋକ ଭୋଟ୍ ଟାଇମ୍ ଆସିଲେ ପାଞ୍ଚ ଶହ ହଜାରେ ବନେଇକି ଦେଇଦବାଟା ଏମ୍ଏଲ୍ ରାଜ୍ୟର ଓଡ଼ିଶାକୁ ନୂଆ ପୁଞ୍ଜି କଳକାରଖାନା ଢ଼ାଳିବା ଲୋକକୁ ବହୁତ ବେକାର ସଂସ୍ଥା ଲୋକେ ବୁଲୁଛନ୍ତି କାମ ବି ଦିନ ମଜୁରିଆ ବି ମିଳୁନାହିଁ ଦେଶରେ ଖୋଜିଲେ ଲୋକ ବହୁତ ଅସୁବିଧା ହେଉଛନ୍ତି ଆଉ ନୂଆ ଷ୍ଟିଲ୍ କାରଖାନା ସାର କାରଖାନା ପ୍ଲାଷ୍ଟିକ୍ କାରଖାନା ସୂତା ଇଭେଷ୍ଟ ଟେକ୍ସଟାଇଲ୍ ଏମାନେ ଯଦି ଓଡ଼ିଶାରେ ଯେତିକି ନୌକରି ସଂସ୍ଥା ଯଦି କେଉଁ ଦେଶରେ ବି ନାହାନ୍ତି ବାହାର ଦେଶର ଲୋକେ ନୌକରି ମିଳୁନି ହେଲେ ଓଡ଼ିଶାର ଲୋକ ଯେତିକି ନ କରିଛନ୍ତି ବାହାରେ ଗୁଜୁରାଟରେ ଗୋଟେ ଦ୍ୱୀତୀୟ ଓଡ଼ିଶା ଭଳିଆ ହେଲାଣି ସବୁଆଡ଼େ ମହାରାଷ୍ଟ୍ର ମରାଠୀ ରାଜସ୍ଥାନର ଆସିକିରି କେଉଁ ଦେଶରେ ଏତି ନୌକ ମିଳୁନାହାନ୍ତି ହେଲେ ଗୁଜୁରାଟରେ ନୌକରି ଆମ ଓଡ଼ିଶାର ଖଟୁଛନ୍ତି ଦିନ ରାତି ତାହା ପ୍ରତି ସରକାର ଯଦି ନୂଆ କଳକାରଖାନା ଓଡ଼ିଶାରେ ନ ଢ଼ାଳିଲା ପର୍ଯ୍ୟନ୍ତ ଏଇ ଯୁବ ସମସ୍ୟା କେବେ ବି ଦୂର ହୋଇପାରିବ ନାହିଁ